ନୟାଗଡ଼ ଜିଲ୍ଲାରେ ଯେଉଁ ହରିଜନ ମାନେ ଅଛନ୍ତି ସେମାନେ ସାଧାରଣ ଲୋକମାନଙ୍କ ଭଳି ବ୍ୟବହାର କରନ୍ତି ସେମାନେ ଆମମାନଙ୍କ ଭଳି ଓଷା ପର୍ବ କରିଥାନ୍ତି ଯଥା ରଜ ପଣା ସଂକ୍ରାନ୍ତି ବୁଧେଇ ଓଷା କୁମାର ପୂର୍ଣ୍ଣିମା ଏହିଭଳି ଓଷା ପର୍ବ କରିଥାନ୍ତି ଏବଂ ଆଦିବାସୀ ଜନଜାତିର ଲୋକମାନେ ସେମାନେ ଆମ ମାନଙ୍କ ଭଳି କଥାବାର୍ତ୍ତା କରି ନଥାନ୍ତି ସେମାନଙ୍କ ଭାଷା ହେଲା କୋଇ ଏବଂ ସାନ୍ତାଳି ଭାଷାରେ ସେମାନେ କଥାବାର୍ତ୍ତା କରିଥାନ୍ତି ଯେଉଁଟାକି ଆମ ମାନଙ୍କୁ ବୁଝିବାରେ ଟିକେ କଷ୍ଟ ହୋଇଥାଏ ସେମାନେ ଲକ୍ଷ୍ମୀ ପୂଜା ମଙ୍ଗଳାଙ୍କ ପୂଜା କରିଥାନ୍ତି ଏବଂ ପୂଜା ପର୍ବାଣୀ ସମୟରେ ସେମାନଙ୍କ ଘରକୁ ବହୁତ ଲୋକ ଆସିଥାନ୍ତି କୁଣିଆ ମୈତ୍ର ସେମାନେ ଏକାଠି ରୋଷେଇ କରନ୍ତି ଏକାଠି ସାଙ୍ଗ ହୋଇ ଖାଆନ୍ତି ଏବଂ ନାଚ କୁଦ କରି ଦିନଟିକୁ ବହୁତ ଭଲରେ ସେମାନେ କଟେଇଥାନ୍ତି